ମୁଁ ରଣପୁରୁରୁ ସୌଦାମିନୀ ପ୍ରଧାନ କହୁଛି ଆପଣ ପ୍ରିୟା ହୋଟେଲରୁ କହୁଛନ୍ତି କି ଆପଣଙ୍କ ହୋଟେଲ ଖାଦ୍ୟ ସବୁ ଟେଷ୍ଟ ବୋଲି ମୁଁ ଗୁଗଲ୍ ସର୍ଚ୍ଚ କରି ଦେଖିଛି ଚିଲ୍ଲି ଚିକେନ ଭଲ ନମ୍ବର ମିଳିଛି ସେଥିପାଇଁ ମୁଁ ଅର୍ଡ଼ର କରିବାକୁ ଚାହୁଁଛି ଚିଲ୍ଲି ଚିକେନ ଗୋଟିଏ ପ୍ଳେଟ ବିରିୟାନି ଦୁଇ ପ୍ଳେଟ ଦିନ ଦୁଇଟା ସୁଦ୍ଧା ଜମାଟୋ ମାଧ୍ୟମରେ ପଠାଇବେ ମୋ ସାଙ୍ଗ ଆପଣଙ୍କ ହୋଟେଲରୁ ଖାଦ୍ୟ ବି ଅର୍ଡ଼ର କରିଥିଲା ସେ ବି ଭଲ କହୁଥିଲା